ଆମେ ନିଜର୍ ବଗିଚାଥି ବହୁତ୍ ଟେ ଜିନିଷ୍ ତ ଅଛେ ଯେନ୍ତା ଅଛେ ଫୁଲ୍ ଗଛ୍ ଅଛେ ଆମ୍ବ୍ ଗଛ୍ ଅଛେ ଜାମ୍ ଗଛ୍ ଅଛେ ଲେମ୍ବୁ ଗଛ୍ ଅଛେ ମୁନଗାଁ ଗଛ୍ ଅଛେ ବହୁତ୍ ପ୍ରକାର୍ ଗଛ୍ ଯେନ୍ତା ଅଛେ ହେନ୍ତା କିଛି ଜାଗାନଁ ଆମେ ଘାସ୍ ଗୁଡ଼ାଦୁ ଲାଗି ବି ଜାଗା ଛଡ଼ାଯାଇଛେ ଯେନ୍ଟାକି ସେ ଘାସ୍ ମାନେ ଭଲ୍ ଟା ଯେନ୍ତା ଦୂବ୍ ଘାସ୍ କୁହାଯାଏସି ଆଉ ଗୁଟେ ଅଛେ କେରା କେରା ଘାଁସ୍ ବୋଲି କରି ସେଇଟା ମାନେ କାଣା ହେସି ଆମର୍ ଗାଏ ମାନକୁଁ ଜଲଦି ଖୁଆମା ବେଲେ ଗାଏଦାମୁର୍ ଜହ କରି ଗୁରସ୍ ଦେବେ ସେ ଗୁଡ଼ିକ ହେଉଛି ଆମେ ସେତା ମାନଙ୍କୁ ଭଲ୍ ଭାବେ ଟିକେ ଜତନ୍ ନେସୁଁ ଯେନ୍ତା ପାଏନ୍ ପୁନା ସେନ ରୋଗ୍ ରୁଗା ଟିକେ ନାଇଁ ହେବା ସେ ଲଟାକେ ବି ଟିକେ ଆଜ୍ଞା ଆମେ ଟିକେ ସାର୍ ଔଷଧ ଦେବାକେ ଜରୁରୀ ନାଇଁ ହେଲେ ଯୋ ଗାଁର୍ ଟା ହେଉଛେ ସବୁରୁ ବଡ଼ ଘାଁସ୍ ଯେନ୍ଟାକି ପୂଜା ପାଠ୍ ନଁ ବି ଲାଗ୍ସି ଆଉ ଆମର୍ ଗାଏ ଦାମୁର୍ ଖାଏଲେ ଗୁରସ୍ ଟିକେ ଜହଁ କରି ଦେସନ୍ ଆଉ ଏନ୍ତା ଫୁଲ୍ ଗଛ୍ ମାନେ ବଢୁଛେ ସବୁତେ ବାକିକେ ସବୁ ଜତନ୍ ଟିକେ ଟିକେ ନଉଛୁଁ ଯେନ୍ତା ଭଲ୍ ଭାବେ ବା ସବୁ ଗଛ୍ ଅଛେ ହେନ୍ତା ଇ ଗଛ୍ ମାନଙ୍କୁ ବି ଟିକେ ଯତନ୍ ନଉଛୁଁ ଆମ୍ବ୍ ଗଛ୍ ଫାମ୍ ଗଛ୍ ସବୁ ଗଛକେ ଯତନ୍ ନେବାରକେ ପଡ଼ୁଛେ ନେଇଁ ହେଲେ କେନ୍ସି ଗଛଟା ନେଇଁ ହୁଏ